ହ୍ୟାଲୋ ନଳିନୀବାବୁ କହୁଥିଲେ ଆଜ୍ଞା ମୋର ଗୋଟେ ହୁଣ୍ଡାଇର କାର୍ ଥିଲା ଠିକ୍ ଅଛି ସେ କାର୍ ଅଛି ମୋର ହୁଣ୍ଡାଇର ଗୋଟେ ତ ସେଇଥିରେ ପ୍ରୋବ୍ଲେମ୍ ହେଉଛି ମୋର ଇଞ୍ଜିନ୍ଟା କ'ଣ ଷ୍ଟାର୍ଟ ହେଉଛି ଯେ କିନ୍ତୁ ବାରମ୍ବାର ବାରମ୍ବାର ବନ୍ଦ ହେଇଯାଉଛି ଆଉ ଧୂଆଁ ବି ପ୍ରବଳ ବାହାରୁଛି ଇଞ୍ଜିନ୍ଟା ମାନେ କ'ଣ ପ୍ରୋବ୍ଲେମ୍ କ'ଣ ହେଉଛି ମୁଁ ତ ଜାଣିପାରୁନି ଆଉ ମୁଁ ଆପଣଙ୍କ ବିଷୟରେ ବହୁ ଶୁଣିଥିଲି ଆପଣ ବହୁତ ଭଲ ମେକାନିକ୍ ଆପଣ ଭଲ ଟିକିଏ କ'ଣ ମାନେ କାର୍ ସଜାଡ଼ନ୍ତି ସାଙ୍ଗମାନଙ୍କ ପାଖରୁ ଶୁଣିଥିଲି ତ ହେଲା ତ ଠିକ୍ ଅଛି କେଉଁ ମାନେ କ'ଣ ପ୍ରୋବ୍ଲେମ୍ ଏମିତି ହେଲା ଯେ ଇଞ୍ଜିନ୍ଟା ଏମିତି ବାରମ୍ବାର ବାରମ୍ବାର ଷ୍ଟାର୍ଟ ହେଉଛି ବନ୍ଦ ହେଇଯାଉଛି ଷ୍ଟାର୍ଟ ହେଉଛି ବନ୍ଦ ହଉ ଆଉ ଧୂଆଁ ପ୍ରବଳ ବାହାରୁଛି କଳା ଧୂଆଁ ଟିକେ ଆପଣ ମୋତେ ତା'ବିଷୟରେ ଟିକିଏ କହିପାରିବେ କି ଯେ କ'ଣ ପ୍ରୋବ୍ଲେମ୍ ହେଉଛି କ'ଣ କେମିତିକା କ'ଣ କରିବା ଗାଡ଼ିଟା ବର୍ଷେ ହେଇଗଲାଣି ଗାଡ଼ିଟା ନେଇଥିଲି ମୁଁ ଆଜ୍ଞା ଆଜ୍ଞା ସର୍ଭିସିଂ ଦୁଇମାସ ତଳ ପୂର୍ବରୁ କରିଥିଲି ନା ରନିଂ ତ ବେଶି ହେଇନି ଦଶହଜାର କିଲୋମିଟର୍ ହେଇଛି ଆଚ୍ଛା ମୁଁ ତ ମୋ ସାଙ୍ଗମାନଙ୍କ ପାଖରୁ ଶୁଣିଥିଲି ଆପଣ ଭଲ ସଜାଡ଼ନ୍ତି ତ ମୁଁ ତ ପଇସାପତ୍ର ବିଷୟରେ କେମିତି କ'ଣ ଜାଣିନି ତ କେମିତି କ'ଣ ଖର୍ଚ୍ଚ ହବ କେଉଁମାନେ କ'ଣ ନୂଆ ଲାଗିବ କି ମୋବିଲ୍ ଫୋବିଲ୍ ଚେଞ୍ଜ ହବ କି କ'ଣ କେମିତି ଆପଣ କହିଲେ ଧର ଦେଖିବା ପାଇଁ ପଡ଼ିବ ତ କେତେ କ'ଣ ତଥାପି ଖର୍ଚ୍ଚ ବାର୍ଚ୍ଚ ହବ ଆଉ କମ୍ ଖର୍ଚ୍ଚରେ ହେଇପାରିବ ନା ହେଇପାରିବନି ତାକୁ ଟିକିଏ ନିଜର ଭାବି ଟିକିଏ ଦେଖନ୍ତୁ ଆଉ କ'ଣ କେମିତିକା କରିବା କେତେ ଟଙ୍କା ଖର୍ଚ୍ଚ ହବ ସର୍ଭିସିଂ ହେଇଥିଲା ଦୁଇମାସ ପୂର୍ବରୁ ସେଇଥିରେ ହେଇଥିଲା ଆଉ ଗୋଲ୍ଫରେ ହଁ ହେଉଛି ଯେ ବଟ୍ ବନ୍ଦ ହେଇଯାଉଛି ବାରମ୍ବାର ବାରମ୍ବାର ଗିୟର୍ ତ ହେଉଛି କିନ୍ତୁ କଳା ଧୂଆଁ ପ୍ରବଳ ବାହାରୁଛି ନାହିଁ ଚେଞ୍ଜ ତ ହେଇନି ହଉ ଆପଣ ଯାହା କରିବେ ଆଉ ମୁଁ ତ ଜାଣିନି ଆଉ ଏ ବିଷୟରେ ମୁଁ ତ ଗାଡ଼ିଵାଲାର ମୁଁ ତ ମେକାନିକ୍ ବିଷୟରେ କିଛି ଜାଣିନି ନା ତ ଆପଣ ଦେଖିବେ ଆଉ ଟିକିଏ କ'ଣ କେମିତି କ'ଣ ଖର୍ଚ୍ଚରେ ହେଇପାରିବ ଆପଣ ଟିକିଏ ଦେଖିବେ ଆଉ ଭଲ ଜିନିଷ ଟିକିଏ ଲଗାଇବେ କ'ଣ କେମିତି ହେଇପାରିବ ଆପଣଙ୍କ ଉପରେ ତ ସବୁ ନିର୍ଭର କରେ ଆଉ ହଉ ଠିକ୍ ଅଛି ଆପଣ ମୋତେ ଜଣାଇବେ ସେ ମେକାନିକ୍ କେତେବେଳେ ଆସିବ କ'ଣ ମୁଁ ସେଇ ଅନୁସାରେ ଗାଡ଼ିଟା ନେଇ କରି ଯିବି ଠିକ୍ ଅଛି ଠିକ୍ ଅଛି ହଉ